ମୋର ପ୍ରିୟ ଗାୟକ ଅଭିଜିତ ମଜୁମଦାର ତାଙ୍କ ଗୀତ ମୋତେ ଶୁଣିବାକୁ ବହୁତ ଇଚ୍ଛା ହୁଏ ଏବଂ ତାଙ୍କ ଗୀତ ଯେକୌଣସି ଜାଗାରେ ବାଜୁ ଥିଲେ କିମ୍ବା ଯେଉଁ ଜାଗାରେ ଗୋଟେ ଉତ୍ସବ ହଉଥାଏ ଅଭିଜିତ ମଜୁମଦାରଙ୍କ ସେଇ ଜାଗାରେ ରହିବାକୁ ମୋତେ ବହୁତ ଇଚ୍ଛା ହୁଏ ଏବଂ ଯେଉଁ ଜାଗାରେ ତାଙ୍କ ମ୍ୟୁଜିକ୍ ବାଜୁ ଥାଏ ସେ ଜାଗାରେ ମୁଁ ଥାଏ ତାଙ୍କ ଗୀତ ଶୁଣିବାକୁ ମୋତେ ବହୁତ ଇଚ୍ଛା ହୁଏ ଯେମିତିକି ଅଭିଜିତ ମଜୁମଦାରଙ୍କ ଗୀତ ମୋତେ ବହୁତ ଭଲ ଲାଗେ ଯେମିତିକା ତାଙ୍କ ସ୍ୱର ଗୋଟେ ବହୁତ ସୁନ୍ଦର ସ୍ୱର ତାଙ୍କ ଯେମିତିକି ଶୁଣିଲେ ମନ ପୁରି ଯାଏ